ସ୍ୱାସ୍ଥ୍ୟ ସେବାକୁ ନେଇ ସାଂସ୍କୃତିକ କିମ୍ବା ପାରମ୍ପାରିକ ବିଶ୍ୱାସ ଏବଂ ଅଭ୍ୟାସ ଲୋକମାନେ ଡାକ୍ତରୀ ଚିକିତ୍ସା ସେବାର ଉପାୟ ଉପରେ ଗୁରୁତ୍ୱ ଗୁଡ଼ିକୁ ଉପାୟକୁ ସେମାନେ ଆପଣାଇ ନଥାନ୍ତି ଯାହାକି ଘରେ ଉପକାରର ଘରୋଇ ଉପକାର କହିଲେ ଘରରେ ମାନେ ଆମର ଯଦି ପେଟ କଥା ହୁଏ କିମ୍ବା ଆମ ଦେହ ଅସୁସ୍ଥ ଲାଗେ ତା'ହେଲେ ଆମେ ସେ ଯେଉଁ ତୁଳସୀ ପତ୍ରକୁ ସେବନ କରିଥାଉ ଆଧ୍ୟାତ୍ମିକ ଅନ୍ଧବିଶ୍ୱାସ କହିଲେ ଆମେ ବିଭିନ୍ନ ବିଭିନ୍ନ ପ୍ରକାର ଅନ୍ଧବିଶ୍ୱାସକୁ ଆମେ ଆପଣେଇ ନେଇଥାଉ ଯାହାଦ୍ୱାରା କି ସେଟା ଆମ ନିଜର ଓ ଅନ୍ୟର ମଧ୍ୟ କ୍ଷତି ହୋଇଥାଏ କ୍ଷତି ହୋଇଥାଏ ଗରମ ଲୁହା ସହିତ ଗରମ ଲୁହା କହିଲେ ଆମେ ଗରମ ଲୁହା ଦ୍ୱାରା ଯଦି ପେଟ କଥା ବାହାରେ ମାନେ ପେଟ କଥା ହୁଏ ତା'ହେଲେ ଆମେ ଗରମ ଲୁହାକୁ ପେଟରେ ଛିଙ୍କି ଥାଉ ମାନେ ଗରମ ଲୁହାକୁ ହେଲେ ତା' ସହିତ ଛିଙ୍କି ଥାଉ ଆମେ ଆମେ ତା' ଦ୍ୱାରା ଆମର ସେଇ ଛେଙ୍କ ଦ୍ୱାରା ଆମେ ନିଜ ନିଜ କହିଥାଉ ଅନ୍ଧବିଶ୍ୱାସ ଦ୍ୱାରା ଆମର ସେ ପେଟରେ ଚମଡ଼ା ମଧ୍ୟ ବାହାରି ଯାଇଥାଏ ଏହାଦ୍ୱାରା ଆମେ ଅନ୍ଧବିଶ୍ୱାସକୁ ଗ୍ରହଣ କରିଥାଉ ଆଉ ଅନ୍ଧବିଶ୍ୱାସ ଦ୍ୱାରା ବିଭିନ୍ନ ପ୍ରକାର ବିଭିନ୍ନ ପ୍ରକାର ପରମ୍ପରା ମଧ୍ୟ ଆମକୁ ମାନିବାକୁ ପଡ଼ିଥାଏ ଏହାଦ୍ୱାରା ଆମେ ଆମର ଏହା ଯାହାକି ଏଇଟା ଅନ୍ଧବିଶ୍ୱାସ କୁହାଯାଏ ଅନ୍ଧବିଶ୍ୱାସ ଦ୍ଵାରା ଆମେ ଅନ୍ୟ ଅନ୍ୟରୁ କ୍ଷତି ମଧ୍ୟ କରିଥାଉ ଅନ୍ଧବିଶ୍ୱାସ ମାନେ ଯାହାକି ଆମେ ମାନେ ସେ ଯ କହିଥାଉ ଅନ୍ଧବିଶ୍ୱାସ ମାନେ ଆମେ ଯେଉଁ ଅନ୍ଧବିଶ୍ୱାସ ଚେକ୍ କରିଥାନ୍ତି ତାହାକୁ ଆମେ ଅନ୍ୟ ନାମରେ ହଁ ଆମେ ଜାଣିଥାଉ ଯେ ଅନ୍ଧବିଶ୍ୱାସ ଆମ ପାଇଁ କ୍ଷତିକାରକ ବାକି ଗାଁ ସହର ଲୋକମାନେ ଏ ଆମର ହସ୍ପିଟାଲ ମେଡ଼ିକାଲକୁ ଯେଉଁମାନେ ସେମାନେ ଆଗ୍ରହ କରିଥାନ୍ତି ଓ ଆମର ଆମର ଜାତୀୟ ଲୋକମାନେ ଜାଣିଥାନ୍ତି କି ଆମର ସେ ପୁରୁଣା କାଳିଆ ଜିନିଷ ପ୍ରତି ସେମାନେ ଆହ୍ୱାନ ମାନେ ଆହ୍ୱାନ କରିଥାନ୍ତି ଯେଉଁଟାକି ଗରମ ଲୁହା ପେଟରେ ଛିଙ୍କି ଥାଆନ୍ତି